ଗାଈ ସାଧାରଣତଃ ସମସ୍ତଙ୍କ ଘରେ ରହିଥାଏ ଗାଈ ଛେଳି ମେଣ୍ଢା କୁକୁଡ଼ା ଇତ୍ୟାଦି ସମସ୍ତଙ୍କ ଘରେ ରହିଥାଏ ତ ଗାଈକୁ ପାଳନ କରିବା ଆମେ ବହୁତ ଲାଭବାନ ହୋଇଥାଉ ଗାଈ ଆମକୁ କ୍ଷୀର ଦିଏ କ୍ଷୀର ଖାଇ ଆମେ କ୍ଷୀରରୁ ଦହି ହୁଏ ଘିଅ ହୁଏ ଇତ୍ୟାଦି ବହୁତ ରକମର ଗାଈ ଦ୍ୱାରା ଆମେ ପାଇଥାଉ ଗାଈକୁ ସପ୍ତାହରେ ଥରେ ଆମେ ତାକୁ ଗାଧୋଇ ଦିଆଯାଏ ଗାଧୋଇ ଦେଉ ତା'ପରେ ଆମେ ତାକୁ ମଝିରେ ମଝିରେ ଝାଡ଼ା ଫାଡ଼ା ହେଲେ ଡାକ୍ତର ଆଣି କି ତାକୁ ଟ୍ରିଟମେଣ୍ଟ୍ କରି କି ତାକୁ ଭଲ କରିଥାଉ ଇଞ୍ଜକ୍ସନ୍ ବି ଦିଆଯାଇଥାଏ ମେଣ୍ଢା ମେଣ୍ଢା ମେଣ୍ଢା ରୁମରୁ ଆମେ ବହୁତ ପ୍ରକାର ଲାଭବାନ ପାଇଥାଉ ତା' ରୁମରୁ ଆମେ ପୋଷାକ ଗରମ ପୋଷାକ ତିଆରି କରିଥାଉ ମେଣ୍ଢା ମେଣ୍ଢା ପର୍ବ ପୁନେଇ ହେଲେ ତାକୁ କାଟିକି ଆମେ ମାଂସ ବି ମଧ୍ୟ କରିଥାଉ ଆଉ ତାଙ୍କର ତାଙ୍କର ଆଉ ପାଳନ ଲାଭବାନ ହୋଇଥାଉ ଛେଳି ଛେଳି ବି ଛେଳିକୁ ଆମେ ବହୁତ ଛେଳି ପାଳନ କରି ଆମେ ବହୁତ ଲାଭବାନ ପାଇଥାଉ ଛେଳିକୁ ଲାଭବାନ ପାଇଥାଉ ଛେଳି ବିକ୍ରି କରି ଆମେ ବହୁତ ପଇସା ରୋଜଗାର କରୁ ପଇସା ରୋଜଗାର କରୁ ଭଲ ବାହାଘର ଫାହାଘର ଗାଁରେ ଆମେ ଛେଳିକୁ କାଟି ତାର ମାଂସ ବିକ୍ରି କରିଥାଉ ଆଉ କୁକୁଡ଼ା କୁକୁଡ଼ା କୁକୁଡ଼ା ଚାଷ କରି ଆମେ ବହୁତ କୁକୁଡ଼ାରେ ବି ଆମେ ବହୁତ ଲାଭ ପାଇଥାଉ ତାର ଅଣ୍ଡା ବିକ୍ରି କରୁ ଅଣ୍ଡାକୁ ଖାଉ ତାକୁ ଠିକ୍ ଟାଇମ୍ରେ ବି ଖାଇବାକୁ ଦେଉ ଯାହା ହେଉ ତାର ଯଦି ରୋଗ ଲାଗେ ତାହାଲେ ତାକୁ ଡାକ୍ତରଖାନାରୁ ଔଷଧ ଆଣିକି ଖାଇବାକୁ ଦେଉ କୁକୁଡ଼ା ହେଉ ଛେଳି ହେଉ ମେଣ୍ଢା ସମସ୍ତଙ୍କୁ ଆମେ ପଶୁ ଡାକ୍ତରଖାନାରୁ ମେଡ଼ିସିନ୍ ଆଣିକି ଖାଇବାକୁ ଦେଉ କୁକୁଡ଼ା ପାଇଁ ଅନ୍ୟ ଗୋଟେ କୁକୁଡ଼ା ଘର ରଖାଯାଇଥାଏ ସେଥିରେ କୁକୁଡ଼ା ମାନେ କେବଳ ଥାନ୍ତି ଆଉ ଗୋଟେ ରୁମ୍ରେ ଛେଳି ମେଣ୍ଢା ଇତ୍ୟାଦି ସେମାନଙ୍କୁ ଗୋଟେ ଜାଗରେ ରଖିଦିଆଯାଏ ରଖାହୁଏ ତାଙ୍କ ପାଇଁ ଗୋଟେ ବି ରୁମ୍ କରିକି ଆମେ ରଖିଥାଉ କିନ୍ତୁ ଗୋରୁ ଗାଈ ଛେଳି ମେଣ୍ଢା କୁକୁଡ଼ା ଇତ୍ୟାଦିର ଆମେ ବହୁତ ଲାଭବାନ ପାଇଥାଉ